ଆମର ପୂର୍ବ ପୁରୁଷ ପିଢ଼ି ମାନେ ଯେଉଁ ଥିଲେ ସେମାନେ ଲଜ୍ଜା ଲଜ୍ଜା ସେମାନଙ୍କର ଥିଲା ସେମାନେ ବାହାରକୁ ଗଲା ମାନେ ଘୋଡ଼ି ଘାଡ଼ି ହୋଇ ଯାଉଥିଲେ ଲୁଗା ପିନ୍ଧୁଥିଲେ କାହାକୁ ମୁଖ ଦେଖାଉ ନଥିଲେ କିନ୍ତୁ ଆଜିର ପିଢ଼ି ମାନେ ସେମାନେ ଜୀନ୍ସ ପ୍ୟାଣ୍ଟ ସାର୍ଟ ପିନ୍ଧୁଛନ୍ତି ହାତରେ ମୋବାଇଲ ଧରୁଛନ୍ତି ରାତିରେ ଫେରିଲା ବେଳକୁ ସେମାନଙ୍କର ଭୟ ନାହିଁ କିନ୍ତୁ ପୂର୍ବପୁରୁଷ ମାନେ ସେମାନେ ରାତି ସନ୍ଧ୍ୟା ହେଲା ମାନେ ଭୟ କରୁଥିଲେ ଆଜି କିନ୍ତୁ ଫ୍ରିରେ ସେମାନେ ଆମର ଝିଅ ବୋହୁ ମାନେ ବୁଲି ପାରୁଛନ୍ତି ହାତରେ ମୋବାଇଲ ଆଉ ଜୀନ୍ସ ପ୍ୟାଣ୍ଟ ସାର୍ଟ ଯେତେ ରାତିରେ ଫେରିଲେ ମଧ୍ୟ ସେମାନଙ୍କର ଭୟ ନାହିଁ ଆଉ